ଅଞ୍ଚଳରେ ଯେଉଁ ଆଦିବାସୀ ମାନେ ଅଛନ୍ତି ସେମାନେ ହେଉଛନ୍ତି ସହର ସମ୍ପ୍ରଦାୟର ସେମାନଙ୍କର ମୁଖ୍ୟ କଳା ହେଉଛି ଘୁମୁରାବାଦ ଘୁମୁରାବାଦନ ଏକ ସଂସ୍କୃତି ସମ୍ପନ୍ନ ବାଦ୍ୟ ଅଟେ ରାକ୍ଷୀପୂଣ୍ଣିମା ଅବସରରେ ସେମାନେ ଏହି ଘୁମୁରା ବାଦ୍ୟ ପ୍ରଦାନ କରିଥାନ୍ତି ବା ଘୁମୁରା ବାଦ୍ୟ ବାଦନ କରିଥାନ୍ତି ଯାହାକି ଆମ ଅଞ୍ଚଳର ଏକତାକୁ ପରିପୃଷ୍ଟ କରିଥାଏ ଏବଂ ଏହା ଏକ ଆଗାମୀ ଦିନ ପାଇଁ ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଏହା ଏକ ପ୍ରୋତ୍ସାହନ ହୋଇଥାଏ